ମୁଁ ଏବେକା ଭିତରେ ଚାରୋଟି ରୁ ପାଞ୍ଚଟି ଚନ୍ଦ୍ରଗ୍ରହଣ ଦେଖିଛି ଯାହା କି ମୋତେ ଅତ୍ୟନ୍ତ ଆଶ୍ଚର୍ଯ୍ୟଜନକ ଲାଗୁଥିଲା ଛୋଟବେଳେ କି ଚନ୍ଦ୍ର କି ପୁରା ହଠାତ୍ କିନା କେମିତି କଳା ଛାଇ ଆସିଯାଉଛି ଏବଂ ଚନ୍ଦ୍ର କଳା ହେଇଯାଉଛି ତ ଏହି ଜିନିଷଗୁଡ଼ିକ ମୋତେ ଆଶ୍ଚର୍ଯ୍ୟ ଛୋଟବେଳେ ଲାଗୁଥୁଲା କିନ୍ତୁ ଧିରେ ଧିରେ ଇଏ ଭୂଗୋଳ ବହିରେ ଆମେ ଏଇଗୁଡ଼ାକ ସବୁ ପଢ଼ିଲୁ ଆଉ ଆମେ ଜାଣିବାକୁ ପାଇଲୁ କି ଚନ୍ଦ୍ର ଗ୍ରହଣ ରହିବାର କାରଣ କ'ଣ ସୂର୍ଯ୍ୟଗ୍ରହଣ ରହିବାର କାରଣ କ'ଣ ଇତ୍ୟାଦି ଆମେ ଜାଣିବାକୁ ପାଇଲୁ ସେପରି ଚନ୍ଦ୍ରଗ୍ରହଣ ହେଲାବେଳେ ଚନ୍ଦ୍ର ଆଉ ସୂର୍ଯ୍ୟ ମଧ୍ୟରେ ପୃଥିବୀ ଆସିଯାଇଥାଏ ଯାହାଫଳରେ ଚନ୍ଦ୍ର ଉପରେ ଏକ କଳା ଛାଇ ପଡ଼େ ଏବଂ ଚନ୍ଦ୍ର ଅନ୍ଧାର ହୋଇଯାଏ ସେହିପରି ସୂର୍ଯ୍ୟଗ୍ରହଣ ସମୟରେ ଚନ୍ଦ୍ର ପୃଥିବୀ ମଝିରେ ପୃଥିବୀ ଆଉ ସୂର୍ଯ୍ୟ ମଧ୍ୟରେ ଆସିଯାଇଥାଏ ଯାହାଫଳରେ ସୂର୍ଯ୍ୟଗ୍ରହଣ ହୋଇଥାଏ ଏଇଭଳି ମହାକାଶ ଘଟଣା ସବୁ ଅତ୍ୟନ୍ତ କହିବାକୁ ଗଲେ ରେୟାର୍ ଅଟେ କିମ୍ବା ବହୁତ କମ୍ ହିଁ ହୁଏ ଯାହାକୁ ଦେଖିବା ଅତ୍ୟନ୍ତ ଭାଗ୍ୟର କଥା ଧୂମକେତୁ କଥା କହିଲେ ମୁଁ ଆଜି ପର୍ଯ୍ୟନ୍ତ କେବେ ଧୂମକେତୁ ଦେଖିନାହିଁ କିନ୍ତୁ ଧୂମକେତୁ ବିଭିନ୍ନ ଧୂମକେତୁ ନାଁ ଶୁଣିଛି ଯାହାକୁ ବହୁତ କମ୍ ସମୟ ପାଇଁ ଆସେ ଯେପରି ଆପଣ ଧରିପାରିବେ ହେଲିଜ୍ କମେଟ୍ ଯାହାକି ଏକ ବହୁତ ପପୁଲାର୍ ଧୂମକେତୁ ଅଟେ ଯାହା ପ୍ରତି ବାସ୍ତରୀ ବର୍ଷକୁ ଥରେ ଆସିଥାଏ ବାସ୍ତରୀ ବର୍ଷରେ ପୃଥିବୀରେ ଦେଖାଯାଏ ପ୍ରତି ବାସ୍ତରୀ ବର୍ଷକୁ ତାହା ଦୁଇ ହଜାର ଏକାବନରେ ଦେଖାଯିବାର ଆଶା ଅଛି ଆଶା ଅଛି